ଆମ ଗ୍ରାମରେ ଲୋକମାନଙ୍କର ମେଡ଼ିକାଲ୍ କେସ୍ ପଡ଼ିଲେ କିମ୍ବା ବାହାଘର କାମ ପଡ଼ିଲା ବେଳେ ଧନିଲୋକ ମାନଙ୍କ ଠାରୁ ପଇସା ଧାର ନିଅନ୍ତି ସେମାନଙ୍କର ଠିକ୍ ସମୟରେ ପଇସା ପରିସୁଧ କରନ୍ତି ସେମାନଙ୍କର କୌଣସି ପ୍ରଭାବ ପଡ଼େ ନାହିଁ